କାଲିରେ ଭାଇ ଗୋଟେ ଚାରି ଦିନ ହେଲାଣି ଆସିକି ହଁ ଏଇ ବ୍ୟାଙ୍ଗଲୋର୍ ଏକା ଥିଲି ଚାରି ଦିନ ପରା ହେଲାଣି ଭଲ ଅଛୁ ପରା ଘରେ ବାଟେ ସବୁ ଭଲ ଅଛନ୍ତି ହଇ ତୋର ବେପାର କେମିତି ଚାଲିଛି ଆଉ ଅସୁବିଧା ହେଉଛି ନାଇଁ କି ରିଟାୟାର୍ ହୋଇଗଲି ପରା ହଉ ଏବେ ମୁଇଁ ଏଇଟି ସିକ୍ସ ପାଉଛି

ଆଉଟ୍ ଇନ୍କମ୍ ସାଙ୍ଗେ ହେଇ ଦେଢ଼ ଲକ୍ଷ ପରା ହେଉଛି ମାସକୁ କମ୍ପାନୀରେ ତ ଇଟା ବିରାଟ୍ ବଡ଼ କମ୍ପାନୀ ପାଞ୍ଚଶହ ନାହିଁ ଚାରି ଶହ ଅଠାଅଶୀ ଲୋକ ଅଛନ୍ତି ଆଉ ପିଅନ୍ ଫିଅନ୍ ମାନ୍କର୍ ସାଙ୍ଗରେ ପାଞ୍ଚଶହ ଆଉ ଆଉ କ'ଣ ଦେବୁ ନା କେମିତି ହଇ ଛୁଟି ଅଛେ ଦଶ ଦିନ୍ ତ କାଟିଛି ସେ ଆମର ରାକେଶର ମ୍ୟାରେଜ୍ ଅଛି ନାଇଁ କି ତ ଦୋକାନ ବାଟେ ଆଉ କେ ବରା କେତେ ଲେଖା ଅଛି ପ୍ଲେଟ୍କୁ ଇରେ ଭାଇ ଓଡ଼ିଆରେ କୋଡ଼ିଏ ଲେଖା ଅଛି କି ବ୍ୟାଙ୍ଗାଲୋର୍ରେ ଥାର୍ଟି ଲେଖା ଅଛି ସେଆଡ଼େ କରିବୁ କି ବଢ଼ିଆ ଦୋକାନ ବେଲେ ହେଲେ ଗୋଟେ ଲାଷ୍ଟ୍ରେ ଅଛନ୍ତି ଆମର ଅଫିସ୍ ସାମ୍ନାର ଗୋଟେ ନାଇଁ ଗୋଟେ ଷ୍ଟଲ୍ ଅଛି ହେଲା ପନ୍ଦରଶହ ଲେଖା ନେବ ସେ ଭଡ଼ା କହୁଛି ପରା ଆମର ଅଫିସ୍ ସାମ୍ନାରେ ଏକା ଗୋଟେ ଅଛି ମୁଇଁ ତ ମୁଇଁ ତ ଆଉ ଗୋଟେ ଦଶ ଦିନ ପରେ ଯିବି ସେଇଠି ମୁଇଁ ଯାଇକି ସବୁ ସେଟ୍ କରିକି ତୋତେ ଫୋନ୍ କରିବି ଠିକ୍ ଅଛି ତୁଇ ପଳାଇ ଆସିବୁ ହଇ ନୂଆଁଖାଇ ଆରୁ ସେ ଆମର ମେରେଜ୍ ବି ଅଛି ନାଇଁ ଆମର ବାବୁର୍ଟା କାର୍ଡ଼୍ ଦେଇନାହାନ୍ତି କି ରେ ତୋତେ ନାଇଁ ଆଉ ବରା କେତେଟା ପାର୍ସଲ୍ କରିଥାଆନ୍ତୁ ହଇ ଆଉ ସିଙ୍ଗଡ଼ା ବି କେତେଟା ପଠା ଟିକେ ତୋର ବି ସନ୍ଧ୍ୟାକେ ଆଏଲେ ତ ମିଶିବା ବେ ତୁଇ ମୁଇଁ ଦୋସା ଥାଉରେ ଭାଇ ସନ୍ଧ୍ୟାରେ ଆସିଲେ ମିଶିବା କଥାବାର୍ତ୍ତା ହେବା ମୁଇଁ ହଇ ଛଅଟା ଅଧେ ବେଳେ ପରା ଆଇବି ବେଶୀ ଭିଡ଼ ଥିବ କେମିତି ସେତିକି ବେଳେ ମାନ୍ଦା ଚାଲିଛି ନାଇଁ କି ବେପାର୍ ହଉ ଠିକ୍ ଅଛି ଏଇଟା ଆମର ବାବୁ ଗୋଟେ କାନ୍ଦୁଛି ରେ ରଖୁଛି ହେଁ ହଉ ନ ହେଲେ ବି କଥା